ହ୍ୟାଲୋ ଗୌତମ କ'ଣ କରୁଛୁ ଆଉ ସମ୍ବଲପୁର ଗଲାପର ଠୁ ଆଉ ଭୁଲି ଯାଇଛୁ କଲ୍ ଫଲ୍ ନାହିଁ ଆଉ ହଉ ଶୁଣୁ ମୁଁ ଗୋଟେ କଥା କହୁଛି ଶୁଣୁ ମୋ କହିବାକଥା କି ଆଉ ସମ୍ବଲପୁର ଯେଉଁ ଓଲା ଏଜେନ୍ସି ଅଛି ସେ ଓଲା ଏଜେନ୍ସି ମାନେ ତାଙ୍କର ଯେଉଁ ଡ୍ରାଇଭର ମାନେ ସବୁ ଭଲ ତ ହୁଁ ସେମାନେ ଠିକ୍ ଠାକ୍ ପଇସା ନଉଛନ୍ତି ତ ମାନେ ଆଲ୍କହଲ୍ ଫାଲ୍କହଲ୍ କିଛି ପିଉଛନ୍ତି ନା ନାଇଁ ହଁ ସେମାନେ ସେମାନେ ଭଲସେ ଗାଡ଼ି ଚଲାନ୍ତି ତ ତାଙ୍କ ଗାଡ଼ିର କଣ୍ଡିସନ ସବୁ କ'ଣ ଭଲ ତ

ତୁ ତ ଏଠି ପୁରୁଣା ମୁଁ ଏବେ ଏବେ ଜଏନ୍ ହେଇଛି ଆସି ସେଇଥିପାଇଁ ପଚାରୁଥିଲି ଆଉ

କଣ୍ଡିସନଟିଏ କହିଲେ ମୋର ଦରକାର ଥିଲା ଗୋଟେ ଜାଗାକୁ ଯିବାର ଥିଲା ଓ ସବୁ ଠିକ୍ ଠାକ୍ ପଇସା ଠିକ୍ ଠାକ୍ ପଇସା ନିଅନ୍ତି ନା କିଛି ଭୁଲ ଭାଲ କରନ୍ତି ଆଲ୍କହଲ୍ ଫାଲ୍କହଲ୍ ବେଶି ପିଅନ୍ତିନି ତ

ନ ତାଙ୍କର ତାଙ୍କ ବ୍ୟବହାର କେମିତି ଗାଡ଼ି କଣ୍ଡିସନ

ସବୁ ଭଲ ତ

ହଉ ମୁଁ ସେଇଥି ପାଇଁ କଲ୍ କରିଥିଲି ଆଉ ହଉ ରହୁଛି ଆଁ